ଆମକୁ ପ୍ରାଚୀନ ମଧ୍ୟପ୍ରାଚୀନ ଯୁଗର କିଛି ପ୍ରସିଦ୍ଧ ରାଜାମାନଙ୍କ ବିଷୟରେ ବହିରେ ଆମେ ପଢ଼ିଥିଲୁ ତା' ଭିତରୁ ବହୁତ ରାଜାଙ୍କ ବିଷୟରେ ପଢ଼ିଥିଲୁ ତା' ଭିତରୁ ଗୋଟେ ରାଜାଙ୍କ କାହାଣୀ କଥା କହୁଛି ସେ ରାଜାଙ୍କ ନାମ ହେଉଛି ଅଶୋକ ସମ୍ରାଟ୍ ସେ ଯୁଦ୍ଧ କରନ୍ତି ସେ ବହୁତ ଥିଲେ ଚଣ୍ଡାଳ ପ୍ରକୃତିର ଚଣ୍ଡାଳ ପ୍ରକୃତିର ଥିଲେ ସିଏ ଦେଖିଲେ ଯେତେବେଳେ ତାଙ୍କର ସବୁ ଆତ୍ମୀୟସୃଜନ ମରିକରି ଦୟାନଦୀରେ ଭାସି ଯାଉଥିଲେ ସବୁ ରକ୍ତର ସୁଅ ଛୁଟି ଯାଉଥିଲା ତାଙ୍କୁ ଦେଖିକି ତାଙ୍କ ମନରେ ପରିବର୍ତ୍ତନ ହେଇଥିଲା ସିଏ ଚଣ୍ଡାଳରୁ ଧର୍ମାଶୋକରେ ପରିଣତ ହୋଇଥିଲେ ବହୁତ ରାଜାଙ୍କ କଥା ତ ପଢ଼ିଛୁ ଏତେ ରାଜାଙ୍କ କଥାତ କହି ହେବନି ତା'ମଧ୍ୟରୁ ମୁଁ ଏହି ରାଜାଙ୍କ କଥା କହିଛି ଇଏ ତ ବହିର କଥା ବହିରେ ଲେଖାଥିଲା ଆମେ ଛୋଟବେଳେ ମଧ୍ୟ ଆମ ଜେଜେମା' ମାଆ ଆମକୁ ବହୁତ କାହାଣୀ କହିଛନ୍ତି ଯେଉଁ କାହାଣୀରେ ସେ ରାଜାଙ୍କ ବିଷୟରେ ଲେଖା ହୋଇଛି ସେଇ ରାଜାଙ୍କ ବିଷୟରେ ଶୁଣିବା ପାଇଁ ଆମକୁ ଶୁଣି ମୁଁ ଆମକୁ ଆକୃଷ୍ଟ କରେ ମୋତେ ଆକୃଷ୍ଟ କରେ